ଆମ ଅଞ୍ଚଳରେ କୌଣସି ଡାକ୍ତରଖାନା ନାହିଁ ତେଣୁ ସରକାରଙ୍କ ଅନୁରୋଧ କରାଯାଏ କି ଆମ ଅଞ୍ଚଳରେ ଗୋଟିଏ ଡାକ୍ତରଖାନା ଖୋଲିବା ନିହାତି ଜରୁରୀ କାରଣ ଧୀରେ ଧୀରେ ଅସ୍ୱାସ୍ଥ୍ୟକର ପରିବେଶ ଅନୁସାରେ ରୋଗୀ ଲୋକଙ୍କ ଦେହ ଖରାପ ହେବାରେ ଲାଗିଛି ତେଣୁ ଦୂର ଜାଗାକୁ ଯିବା ଯାତ୍ରା ପରିବହନ କରିବା ସବୁବେଳେ ସମ୍ଭବ ନଥାଏ ତେଣୁ ଆମ ଅଞ୍ଚଳରେ ଏକ ଡାକ୍ତରଖାନା ଖୋଲିଲେ ଅନେକ ସୁବିଧା ହୋଇପାରିବ ଯେପରିକି ଡାକ୍ତରଙ୍କୁ ଠାରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମଣିଷ ମାନେ ନୀତି ନିିୟମ ଅନୁସାରେ ଔଷଧ ବ୍ୟବହାର କରିପାରିବେ ତେଣୁ ମୁଁ ସରକାରଙ୍କୁ ଅନୁରୋଧ ବି କରେ ଯେ ଆମ ଅଞ୍ଚଳରେ ଏକ ଡାକ୍ତରଖାନା ଖୋଲିବେ ଯାହା ଯେଉଁଠାରେ କି ଡାକ୍ତରଖାନା ସହ ଡାକ୍ତରମାନେ ସଠିକ୍ ପରିମାଣରେ ରହିବେ ଔଷଧ ମିଳିବ ଆମ୍ବୁଲାନ୍ସ ସେବା ଓ ରକ୍ତ ପରୀକ୍ଷା କେନ୍ଦ୍ର ମଧ୍ୟ ଖୋଲାଯାଏ ଖୋଲାଯିବ ଯାହାଦ୍ୱାରା କିି ଆମ୍ବୁଲାନ୍ସ ସେବା ଅନୁସାରେ ଯେଉଁ ରୋଗୀଙ୍କର ଚିକିତ୍ସା ଆମ ଅଞ୍ଚଳରେ ହୋଇନପାରେ ତାହାକୁ ଦୂର ଅଞ୍ଚଳକୁ ନେଇଯିବାରେ ସହାୟକ ହବ ରକ୍ତ ପରୀକ୍ଷା କେନ୍ଦ୍ର ଦ୍ୱାରା ରୋଗୀର ଉଚିତ୍ ରୋଗର ଲକ୍ଷଣ ଜଣା ପଡ଼ିବ ଓ ଡାକ୍ତରମାନେ ସଠିକ୍ ଭାବରେ ରହିଲେ ଲୋକ ଅକାଳରେ ମୃତ୍ୟୁବରଣ କରିବେ ନାହିଁ ଓ ସଠିକ୍ ସମୟରେ ଔଷଧ ବି ମିଳିବା ଦରକାର ତେଣୁ ଆମ ଅଞ୍ଚଳରେ ଡାକ୍ତରଖାନାର ଉନ୍ନତି ଏହିପରି ଭାବରେ ରହିବା